ଦିନରେ ପାଣି ମିଳିବା ମିଳେନି ତ କ'ଣ କରିବେ ଆମ ବହୁତ ଦୂର ପାଣି ଆମ ଗାଁରେ ବହୁତ ଅସୁବିଧା ପାଣି ପାଇଁ ତ ମୁଁ ଗୋଟେ ଗଛ ଆଣିଥିଲି ଗଛ ଲଗାଇଲି ସେଇଠି ଦୂର ବହୁତ ଦୂରରେ ଆମର ଏଇଠି ପାଣି ମିଳିବା ବହୁତ କଷ୍ଟ ଦୂରକୁ ଯାଇକି ପାଣି ବୋହିକି ଆଣିଲି ଓ ମୁଁ ପାଣି ଦିଏ ମୋ ଗଛର ମୁଁ ବହୁତ ଯତ୍ନ ନିଏ ପାଣି ଦେଇକି ଖତ ଦେଇକି ବହୁତ ମୁଁ ମୋ ଗଛର